ଗଛ ଲଗାଇବା ସବୁଠାରୁ ମହତ କାମ ଗୋଟେ ଗଛ ଗୋଟେ ଜୀବନ ଗଛ ଲଗାଇବା ସବୁଠାରୁ ମହତ କାର୍ଯ୍ୟ ଏକରେ ଗଛ ଲଗାଇଲେ ତା'ର ଫୁଲ ଫଳ ଆସିଲେ ତ ନିଜକୁ ଆନନ୍ଦ ଲାଗେ ଗଛର ଫୁଲ ଫଳ ବ୍ୟତୀତ ଗଛ ପ୍ରତ୍ୟେକ ଗଛ ଅମ୍ଳଜାନ ବି ପ୍ରଦାନ କରନ୍ତି ସେମାନେ ଗଛ ସବୁ ଯେଉଁ ଆମେ ଗଛ ଲଗାଇବାରେ ପାଣି ଦେଲେ ଗଛ ବଢ଼ିଲା ଗଛ ଯେତେବେଳେ ଫୁଲ ଫଳ ଆସିବ ସେତେବେଳେ ଗଛଟି ବିଭିନ୍ନ ପ୍ରକାର ଆନନ୍ଦ ଦେବ ସମସ୍ତଙ୍କୁ ଆନନ୍ଦ ଦେବ ଲଗାଇଛି ତାକୁ ଆନନ୍ଦ ହେବନି ସମସ୍ତଙ୍କୁ ଆନନ୍ଦ ଦେବ ଦେଖିବା ବି ଆନନ୍ଦ ଦେବ ତା'ର ଫଳ ବି ଦେଇ ଦେବ ଫୁଲ ଫୁଲ ଫୁଟିଲେ ଫୁଲ ବି ସୁନ୍ଦର ଲାଗିବ ତେଣୁ ଗଛ ଲଗାଇବା ଭଲ କାମ ମହତ କାମ ଗଛ ଗଛ ଲଗାଇ ସାରିବା ପରେ ତା'ର ଫଳ ଏବଂ ଫୁଲ ସେରାକୁ ଦେଖିଲା ପରେ ପ୍ରତ୍ୟେକ ଯିଏ ଲଗାଇଥିବ ଗଛ ତାକୁ ବହୁତ ଆନନ୍ଦ ଲାଗିବ ଏବଂ ତା' ମନୋବଳ ବଢ଼ାଇବ ଆଉ ଅଧିକରୁ ଅଧିକ ଗଛ ଲଗାଇବା ପାଇଁ ତା' ପରିବେଶକୁ ସୁସ୍ଥ ସୁନ୍ଦର ରଖିବା ପାଇଁ ଗଛର ଆବଶ୍ୟକତା ରହିଚି ପ୍ରତ୍ୟେକ ଗଛ ଯେକୌଣସି ଗଛ ହଉ ତା'ର ଗଛ ଲଗାଇବା ଏବଂ ପରିବେଶକୁ ସୁରକ୍ଷିତ ରଖିବା ପରିବେଶକୁ ସୁସ୍ଥ ସୁନ୍ଦର କରିବା ପ୍ରତ୍ୟେକ ଲୋକଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ